ଯୋଗ କରିବା ଦ୍ୱାରା ଆମର ଦେହ ସୁସ୍ଥ ରହେ ମନ ବି ଭଲ ରୁହେ ଯୋଗ କରିବା ଦ୍ୱାରା ଆମର ଆମର ମନବୃତ୍ତି ଭଲ ରହେ ଆମର ଆ ଆମର ସ୍ମରଣ ଶକ୍ତି ବି ବଢ଼େ ଯୋଗ କରି କରିବା ଦ୍ୱାରା ଆମର ମସ୍ତିଷ୍କ ସୁସ୍ଥ ରହେ ଆମର ଯୋଗ କରିବା ଦ୍ୱାରା ଆମକୁ ଶାନ୍ତି ଲାଗେ ବୟସ ବଢ଼ିବା ଅନୁସାରେ ଆମକୁ ଯୋଗ କରିବା ନିହାତି ଭାବେ ଦରକାର କାହିଁକିନା ଯୋଗ କରିବା ଦ୍ୱାରା ଆମର ବଡ଼ିର ଦେହର ଆମର ବ୍ଲଡ଼୍ ପ୍ରେସର ନିୟନ୍ତ୍ରଣରେ ରୁହେ ଆମ ଦେହକୁ ସୁସ୍ଥ ଆମ ଦେହ ସୁସ୍ଥ ରହେ ଯୋଗ କରିବା ଦ୍ୱାରା ଆମକୁ ଆମକୁ ରୋଗମାନଙ୍କର ସମ୍ମୁଖୀନରେ ସମ୍ମୁଖୀନ ରୋଗମାନଙ୍କ ସମୂହରେ ସମ୍ମୁଖୀନ ହେବାକୁ ପଡ଼େ ନାହିଁ ଯୋଗ କରିବା ଦ୍ୱାରା ଆମକୁ ଆମ ବଡ଼ି ଫିଟନେସ୍ ରୁହେ ଯୋଗ କରିବା ଦ୍ୱାରା ଆମର ଦେହ ଭଲ ରୁହେ